ଛବିଶ ଜାନୁଆରୀ ଦୁଇ ହଜାର ଏକ ଏକ ମେ ଦୁଇ ହଜାର ଦୁଇ ପନ୍ଦର ଡିସେମ୍ବର ଦୁଇ ହଜାର ଆଠ କୋଡ଼ିଏ ଜୁନ ଦୁଇ ହଜାର ନଅ ଷୋହଳ ଅଗଷ୍ଟ ଦୁଇ ହଜାର ଦଶ ଆଠ ସେପ୍ଟେମ୍ବର ଦୁଇ ହଜାର ବାର